ଆମ ଅଞ୍ଚଳରେ ବଡ଼ ଆକାରରେ ଏକ ଚିତ୍ରକଳା ପ୍ରତିଯୋଗିତା ହୋଇଥାଏ ଏଠାକୁ ବହୁତ ଅଞ୍ଚଳରୁ ବହୁତ ଲୋକ ଆସିଥାନ୍ତି ପ୍ରତିଯୋଗିତାରେ ଅଂଶଗ୍ରହଣ କରନ୍ତି ପ୍ରଥମ ଦ୍ୱିତୀୟ ତୃତୀୟ ସ୍ଥାନ ଅଧିକାର କରନ୍ତି ଏବଂ ନିଜ କଳାକୃତିର ପ୍ରଦର୍ଶନ ମଧ୍ୟ ଦେଇଥାନ୍ତି ଏହି ଏଠାରେ ଅଂଶଗ୍ରହଣ କରୁଥିବା ପ୍ରତ୍ୟେକ ବ୍ୟକ୍ତି ବହୁତ ଉତ୍ସାହର ସହିତ ଏଥିରେ ଅଂଶଗ୍ରହଣ କରନ୍ତି ଏବଂ ଏହା ଆମ ଅଞ୍ଚଳରେ ଥିବା ଲୋକମାନଙ୍କର କଳା ପ୍ରତି ଆଗ୍ରହକୁ ମଧ୍ୟ ବଢ଼ାଇଥାଏ